ହଁ ଭାଇ ଫୁଲ ଟିକେ ଦରକାର ଥିଲା ମ ଆମର ଗଣେଶ ପୂଜା ଲାଗି ଫୁଲ ଟିକେ ଦରକାର ଥିଲା ବେଲେ କେନ୍ କେନ୍ ଭେରାଇଟି ଫୁଲ ରଖିଛ ତୁମେ ଅ ହଁ କୁହ କେନ୍ କେନ୍ ଭେରାଇଟି କାଣା ଅଛି ଟିକେ କେତେ କ'ଣ ରେଟ୍ ଗେଣ୍ଡୁ ଗେଣ୍ଡୁ କେନ୍ତା ଅଛି ରେଟ୍ ବୋଲେ ପିସ୍ ଆସୁଛି କି ଏଟା ମାଳ ହିସାବରେ ଆସୁଛି ନାଇଁ ମାଳ ବି ଦରକାର ବି ଦରକାର ବୋଇଲେ ମାଳ କେନ୍ତା କାଣା ରେଟ୍ ହେବା ଆର ପିସ୍ କେନ୍ତା କାଣା ହେବା କେନ୍ତା ମୋତେ ଟିକେ ହେନ୍ତା ବୁଝାବା ଲାଗି କହିଲେ ସୁବିଧା ମିଳିଯିବା ହଁ ହଁ ବୋଲେ ଗେଣ୍ଡୁ ମାନେ ଯିଏ ନେଉଛନ୍ତି ଟିକେ କମ୍ ରେଟ୍ ଲାଗବା ଭଲ ହେବ ଅ ହଉ ହଁ ହଁ ଅ ହଁ ନାଇଁ ଦରକାର ଅ ହଁ

କେନ୍ତା କେନ୍ତାରୁ ବାହାରିବେ ଆଜ୍ଞା କେନ୍ତା ରଜନୀଗନ୍ଧା ଅ ହ ବୋଲେ ଆମକୁ ଟିକେ ଦରକାର ଯେ ପୂଜା ଆଗର ଦିନୁ ଟିକେ ଦରକାର ହଁ ବୋଲେ ଆମକୁ ପୂଜା ଆଗର ଦିନୁ ଟିକେ ଦରକାର ବୋଲେ କେତେ କାଣା ଆଡ଼ଭାନ୍ସରେ ରଖୁଛନ୍ତି ଆପଣ ଆପଣ କେତେ କାଣା ନେଉଛନ୍ତି ଆଡ଼ଭାନ୍ସ ପତର ଆଗରୁ ହଁ ବୋଲେ ଦେଖ ଭାଇ ଆମେ ନମୁ ଠିକ୍ କରି ରେଟ୍ ପତର ଲଗାବ ବୋଲେ ସିନା ଭଲ ରେଟ୍ ପତର ଟିକେ ଲଗାଅ ହୁଁ ଖାଲି ଶୁଣ ତ ଖାଲି ଗେଣ୍ଡୁ ନବୁ ବୋଲି ମାନେ ନାଇଁନ ଆମକୁ ରଜନୀଗନ୍ଧା ବି ନେବାର ଅଛି ଜାଣିଲ କିନି ବୋଲେ ରେଟ୍ ପତର ଠିକ୍ସେ କହିବ ବୋଲେ ଆଡ଼ଭାନ୍ସଟା ଫେର୍ ଦେମି ନା ଯେନ୍ତା ରେଟ୍ ହବ ଫେର୍ ମୁଁ ହେଦିନ ଯେନ୍ ପିଲା ତମକୁ ଫେର୍ ଦେମି ଯେନ୍ତା ଆର କମ୍ପ୍ଲିଟ୍ ହେଲେ ତ ତୁମର୍ଟା କ୍ଳିଅର୍ ହେଇଯିବା ଯାଇଁଲ କିନି ହୁଁ ହୁଁ

ହୁଁ ହୁଁ ହଉ ହେଲା ରେଟ୍ ପତର ଠିକ୍ସେ କହ ଠିକ୍ସେ ରେଟ୍ ପତର କହ ହେ ହେତ୍କି ହେତ୍କି ନେବାର ଅଛେ ନାଇଁ ଯେ ଭାଇ ଆର ଟିକେ କମ୍ କର ଟିକେ କମ୍ କର ହେତକି ହେତକି ନେଉଛେ ଫୁଲ ହେତକି ହେତକି ନଉଛୁ ଫୁଲ ଠିକ୍ ରେଟ୍ ଟିକେ ଲଗାଅ ହୁଁ ହୁଁ ହୁଁ ହୁଁ ଏନ୍ତା କା ହଉ ହଉ ଠିକ ରେଟ୍ ପତର କେନ୍ତା ଯେ ଠିକ୍ କମ୍ପ୍ଲିଟ୍ କର ମୁଁ ଆଡ଼ଭାନ୍ସ ଦେଇ ଦେମି

ହୁଁ ହଉ ଠିକ୍ ଅଛି ମୁଁ ଫୋନ୍ ପେ' କରିଦେମି ତମର ନିକି ହେଲା ହଉ ହଉ ହଉ